ମୁଁଇ ଆଠ ଦିନ ହେଲା ଗୋଟିଏ ସାର୍ଟଟେ ଆଣିଥିଲି ବହୁତ ଭଲ ଦିଶିଲା ଦେଖିକି ଆଣିଲି କିଛି ଭଲ ପଡ଼ିଲାନାହିଁ ସେଟା ଗୋଟିଏ ଦିନ ପିନ୍ଧିକି ଧୋଇ ଦେଇଛି ତାର ସବୁ ରଙ୍ଗ ଛାଡ଼ିଗଲା ସେ ବୋଧେ ଗୋଦାମ କୋତରା ଦେଇଥିଲା ନା କ'ଣ ଖାଲି ଚିରି ଯାଉଛି ସୁତା ସିଲାଇ ଗୁଡ଼ାକ ଫିଟି ହେଇଗଲାଣି ଜମା ଭଲ ପଡ଼ିଲା ନାହିଁ ଆଉ ପିନ୍ଧିହେଲାନାହିଁ ମୁଁ ଯେତିକି ପଇସା ଦେଇଥିଲି ବେକାର ଗଲା